ମୁଁ ରୋଷେଇ କରିବାକୁ ନା ବହୁତ ଭଲପାଏ କାହିଁକି ରୋଷେଇ କଲା ବେଳେ ସ୍ଵାଦିଷ୍ଟ ଜିନିଷ କଲେ ସମସ୍ତେ ଖାଇଲେ ଭଲ କହିଲେ ନା ମୋତେ ଭାରି ଭଲ ଲାଗେ ରୋଷେଇ କଲା ବେଳେ ମୁଁ ଏମିତି ଗୋଟେ ମସଲା ରଖିଛି ଯାହାଦ୍ୱାରାକି ମୁଁ ପକେଇଲେ ବହୁତ ସୁନ୍ଦର ଟେଷ୍ଟି ବାସ୍ନା ଆସେ କେମିତି ଯେମିତିକି ଭେସୁଙ୍ଗ ପତ୍ର ଆଣିକି ତାକୁ ଗୁଣ୍ଡ କରି ମୁଁ ରଖି ଦେଇଥାଏ ଯାହାଦ୍ଵାରା ଡାଲଚିନି ଆଣିକି ତାକୁ ଗୁଣ୍ଡ କରିକି ରଖି ଦେଇଥାଏ ତା ସହିତ ଜିରା ଗୁଣ୍ଡ ରଖି ଦେଇଥାଏ ଧନିଆ ଗୁଣ୍ଡ ଏଇ ମସଲା ସବୁ ଏକାଠି କରିକି ମୁଁ ଟିକେ ପକେଇ ଦେଇଥିଲେ ସେ ତରକାରୀଟା ନା ବହୁତ ବାସ୍ନା ଆସିଥାଏ ଯାହାଦ୍ଵାରା ଖାଇକି ସମସ୍ତେ କହନ୍ତି ବହୁତ ସୁନ୍ଦର ଲାଗୁଛି